ହଁ ବାବା ନମସ୍କାରେ ବାବା ଆଗକୁ ରଜ ଆସୁଛି ହଁ ଶାଶୁ ଶଶୁର ଭଲ ଅଛନ୍ତି ପୁଅ ବି ଭଲ ଅଛି ନାଇ ବହୁତ ଭଲ

ଯୋଉ ଆଗକୁ ରଜ ଆସୁଛି ହେଲା ଦୁଇ ବର୍ଷ ହେଲା ବାହା ଦୁଇ ବର୍ଷ ହେଲା ବାହାଘର ହେଲାଣି କିଛି ଦେଇନ ସାଇପଡ଼ିଶା କେତେ କ'ଣ ସବୁ କହୁଛନ୍ତି ଆଉ ଏଇ ବର୍ଷ ରଜରେ ଭଲ ଟିକେ ଦେଖିକି ଦେବ ସମସ୍ତିଙ୍କ ପାଇଁ ଆଉ ମୋ ପାଇଁ ଦେବ ହଁ ମୋ ସମସ୍ତେ କେତେ କଥା କେତେ କଥା କହୁଛନ୍ତି ତା'କୁ ଦେଖିକି ମୁଁ ଏରା ସହି ପାରୁନି ଯାହା ପଡ଼ୁଛି ପଡ଼ୁ ମୋତେ ଦେବ ହଁ ଆଉ ବାପା ମୋ ପାଇଁ ଆଣିଥିବ ଭଲ ଶାଢ଼ୀ ଖଣ୍ଡେ ଅଣିଥିବ ଆଉ ମୋ ପୁଅ ପାଇଁ ଭଲ ଡ୍ରେସ୍ଟେ ଆଣିବ ଆଉ ଜ୍ୱାଇଁ ଙ୍କ ପାଇଁ ଭଲ ଦେଖିକି ଡ୍ରେସ୍ ହଳଟେ ଦେବ ଆଉ ରଜ ପାଇଁ ଦେଖୁଛ କେମିତି ସବୁ ଫଳମୂଳ ସବୁ ଆଣୁଛନ୍ତି ସବୁ ସାଇପଡ଼ିଶା ଘର ମାନେ ରଜ ପାଇଁ ଆମ୍ବ ପଣସ ସବୁ ଦେବ ଆଣିକି ଭାର ଭାର ବି ଦେବ ମିଠାମିଠି ସବୁ ଆଣିବ ସାଇପଡ଼ିଶାରେ ସବୁ ବଣ୍ଟା ହେବ ମିଠାମିଠି ଭଲମନ୍ଦ ସବୁ ହଁ ହଉ ତମ ଦେହ ଭଲ ଅଛି ଟି ଯୋଉ ବାଡ଼ିରେ ଯୋଉ ଆମ୍ବ ପଣସ ଫଳିଛି ସେଗୁଡ଼ାକ କ'ଣ ହେଲା ଅଛି ଟି ହଁ ଆଉ ଯୋଉ ବାଡ଼ି ରେ ଯୋଉ ଆମ୍ବ ପାଚିଥିଲା ସେଗୁଡ଼ା ଅଛି ଟି ସେଥିରୁ ଯୋଡ଼େ ଦେବ ମୋତେ ଆଉ ପଣସ ତାଙ୍କର ଯୋଉ ପଡ଼ିଶା ଘର ପଣସ ଯୋଉ ବାଡ଼ିରେ ହେଇଛି ସେଗୁଡ଼ା ଅଛି ନା ନାହିଁ ଗାଡ଼ି ଗାଡ଼ି ଗୋଟେ ଭଡ଼ା କରିଦେବ ଅଟୋ ଭଡ଼ା କରିଦେବ ଅଟୋ ଭଡ଼ା କରିକି ଆଣିବ ଯାହା ପଇସା ପଡ଼ିବ ବରଂ ମୁଁ ଦେବି ଅଟୋ ଭଡ଼ାରେ ଆଣିବ ହଁ ଆଉ ପନିପରିବା ଦେଖିକି ଆଣିବ ମଧ୍ୟ ରଜ ପାଇଁ

ନାଇ ମ ତମେ ଦେବ ତେମେ ଯାହା ଦେଲେ ମୁଁ ଖୁସି ଭଲ ହେଉ କି ମନ୍ଦ ହେଉ ଯାହାଦେଲେ ମୁଁ ଖୁସି ନା ହଁ ହଉ ଯାହା ଦେବ ଯଦି ନହେଲା ମୁଁ ଫେରେଇବି ନେଇକି ଦୋକାନରେ ତମେ ଆଣିବ ହଁ ନେଵ କହିକି ଆଣିବ ତାକୁ ହଁ ଆଣିବ ଆଉ ପୁଅ ପାଇଁ ଡ଼୍ରେସ୍ ଦେଖିକି ଆଣିବ ନ ହେଲେ ମୁଁ ଫେରେଇବାକୁ ନେବି ଆଉ ହଁ ଆଉ ପନି ଆଉ ମୁଢି ଉଖୁଡ଼ା ସବୁ ନେଇକି ଆସିବ ରଜ ପାଇଁ ହଁ ଆଉ ଆମ୍ବ ପଣସ ସପୁରି ଏଗୁଡ଼ା ସବୁ ଅଛି ସବୁ ଫଳମୂଳ ଧରିକି ଆସିବ ମିଠା ବି ଆଣିଥିବ ତା ସାଙ୍ଗରେ ହଁ ସେମିତି ଚାଲିକି ଧରିକି ଆସିବନି ଗୋଟେ ଅଟୋଟେ କରିଦେବ ଅଟୋରେ ଧରିକି ଆସିବ ଯାହା ପଇସା ପଡ଼ିବ ମୁଁ ଦେବି ହଁ ହଉ ରହୁଛି ବାପା ହଁ ରହୁଛି ହଁ ନମସ୍କାରେ